ଓଡ଼ିଆ ପ୍ରବାଦ ଅନେକ ରୁଢ଼ି ରହିଚି ଯେମିତି କି ଉଡିଗଲା ଚଢ଼େଇର ପର ଗଣିବା ଆ ବଳଦ ମତେ ବିନ୍ଧ୍ କପାଳ ଲିଖନ ଧୂଳିଦେବା ଆକାଶ କଇଁଆ ଚିଲିକା ଯାଏଁ ଆଉ ଚାଲୁଣି କହୁଛି ଛୁଞ୍ଚି କି ମୋର ପ୍ରିୟ ରୁଢ଼ି ହଉଚି ଚାଲୁଣି କହୁଛି ଛୁଞ୍ଚିକି ଆମ ଘରେ ଆମ ପରିବାରରେ ଆଉ ମୋ ସାଙ୍ଗସାଥିମାନଙ୍କରେ ମୁଁ ଏଇ ରୁଢ଼ିଟାକୁ ସବୁବେଳେ କହିଥାଏ ସମସ୍ତେ ଏହି ରୁଢ଼ି ଶୁଣିକି ହସିଥାନ୍ତି ଯେମିତି କି ଚାଲୁଣି କହୁଛି ଛୁଞ୍ଚିକି ଏମିତି କହିକି ମୁଁ ସବୁବେଳେ ହସେଇଥାଏ